ହେଲୋ କିଏ କହୁଥିଲେ କି ଅଃ ହେଲେ ତୁ ହଁ ଏଇଲୋ କୋଉ ଦିନ ଆସିଲ କି ବାଲେଶ୍ୱରରୁ ଅଃ ଏଇନା ପଇସା ଅଧିକ ମିଳୁଥିବ ଅଃ ଆଉ କ'ଣ କେମିତି ବୁଲିବାକୁ ପଳେଇ ଆସିଲ ହଁ ହଁ ହ ହ ଆଉ ଆମେ ତ ଏଇନେ ବାଙ୍ଗଲୋରରେ ଛଙ୍କା ଛଙ୍କି ମରା ଷ୍ଟଲ୍ ମରା ଚାଲିଛି ଆଉ ବାଙ୍ଗଲୋର୍ରେ ଆମର ବରା ଦୋକାନ କରିବୁ ଭାବୁଛୁ ଆଉ ତୁ ତ ବାଙ୍ଗଲୋର ତୁ ହଁ ଏଇଠି ସେମିତି ଟିକେ ଚାଲୁଛି ଆଉ ବାଙ୍ଗଲୋରରେ କରିବି ବୋଲି ଭାବୁଛି ଏଇଠି ବେଶୀ ଚାଲୁନି ବୋଲି ଆଉ ବାକି ଖାଇ ଦେଉଛନ୍ତି ଆଉ ଆଉ ତୁ ବାଙ୍ଗଲୋରରେ ରହୁଛୁ ସେଠି ବେପାର ବାଟ କେମିତି ଲୋକଙ୍କର ଭଲ ତାଲେ ନା ହଁ ଆଉ ଯିବି ଓଃ ଆଉ ସେମାନେ ତ କହୁଛି ସିଆଡ଼େ ପଳେଇବି ବୋଲି ସିଆଡ଼େ ଦେଖିବା ବେପାର ବାଟ କରିବା ଦୋକାନଟେ ଖୋଲିବା ଆଉ ଏଠି ବିରି କିଲୋ ଆଗେ ପଇଁଚାଳିଶି ପଚାଶ ଟଙ୍କା ଆଗେ ଲାଗୁ ଥିଲା ବରା କେତେ କ'ଣ ହେବ ଆଉ ସେଇଟା ଲୋକ ବାକି ଖାଇ ଯାଉଛନ୍ତି ଆଉ ତୁ ଆସୁନୁ କେତେବେଳେ ବୁଲି କି ଓଃ ଆଉ ବୋନସ୍ ପିଇସା ତ ମିଳିଛି ଆସୁନୁ କେତେବେଳେ ବୁଲିକି ଖାଇକି ଯିବୁୁ ହଁ ଆଉ ହଁ ଗାଁରେ ସେମିତି ଚାଲିଛି ବାକି ଫାକି ଖାଇ ଦେଉଛନ୍ତି ଆଉ ଗାଁ ତ ବରା ସେ ପିଆଜି ଗୁଗୁନି ଆଉ ପାମ୍ପଡ଼ ବାଇଗଣ ଚପ୍ ଏଗୁଡ଼ା ସବୁ ବେପାର କରେ ଆଉ ଡେଲି ହଁ କୋଉ ଦିନ ହଜାରେ ପନ୍ଦର ଶହ ଏମିତି ବେପାର ହେଉଛି ଆଉ ହଁ ସେଇଟାରେ ପୁଣି ତ ସବୁ କେତେ ଜିନିଷ ରେଟ୍ ହେଲାଣି ଆଜିକାଲି ଗାଁ କଥା ଦିନେ ଦିନେ କମି ଯାଉଛନ୍ତି ସେ ପାଖରେ ଦୁନିଆ ଦୋକାନ ତାପରେ ତାପରେ ହେଉଛି ଆଉ ବଢ଼ି ଯାଉଛି ଦୋକାନ ଏଇନେ ବେପାରଟା କମି ଯାଉଛି ପରିବାର ବଢ଼ୁଛନ୍ତି ଭଲ ଏତେ ପଇସା ରୋଜଗାର ହେଉନି ଆଉ ହଁ ଆଚ୍ଛା ଖାଇବା ଖାଇବା ବେଳକୁ ଅଧିକ ଏଣେ ପଇସା ଦେଉଛନ୍ତି କମ୍ ହେଉନି ଆଉ ହଉ ହଉ ତୁମେ ମୋ ନାଇ ରୁମ୍ଟେ କରି ଠିକ୍ କରି କି ତୁମେ କହିବୁ ଆଉ ହଉ